ନମସ୍କାର ଡକ୍ଟର୍ ମାଇ ନେମ୍ ଇଜ୍ ଇଶିତା ଦାସ ମୁଣ୍ଡ ବୁଲେଇ ହେଉଛି ଜ୍ୱର ହେଉଛି ଗଭର୍ଣ୍ଣମେଣ୍ଟ୍ ନୟାଗଡ଼

ଖାଇଲେ ଯାହା ବାନ୍ତି ହୋଇଯାଉଛି ମୁଣ୍ଡ ହେରିକା କ'ଣ ହୋଇଯାଉଛି ହାତ ଗୋଡ଼ ବିନ୍ଧା ହେଉଛି ତଣ୍ଟି କାଟୁଛି ଗଭର୍ଣ୍ଣମେଣ୍ଟ୍ ହସ୍ପିଟାଲ୍ ହଁ ହେଉଛି କ'ଣ ଗଭର୍ଣ୍ଣମେଣ୍ଟ୍ ହସ୍ପିଟାଲ୍ କ'ଣ ସୁବିଧା ଅଛି ଟେଷ୍ଟ୍ ପାଇଁ କ'ଣ ପଇସା ନେଉଛନ୍ତି ରାସନ୍ କାର୍ଡ୍ ଆଉ ଯାହାର ନଥିବ ଯାହାର ନଥିବ ସେ କ'ଣ ବହୁତ ପଇସା ଖର୍ଚ୍ଚ ହେବ ବିଜୁ ସ୍ୱାସ୍ଥ୍ୟ ବିଜୁ ସ୍ଵାସ୍ଥ୍ୟ କାର୍ଡ୍ ଅଛି ଆମରି ସେଥିରେ ହେବ କି ନାହିଁ କେତେ ପଇସା ଖର୍ଚ୍ଚ ହେବ ଆଉ ମାଡ଼ମ୍ ଫିଭର୍ ପାଇଁ କ'ଣ କ'ଣ ମେଡ଼ିସିନ୍ ଖାଇବି କେମିତି କ'ଣ ଖାଇବି କେତେବେଳେ ଖାଇବା ପରେ ନା ଖାଇବା ପୂର୍ବରୁ

ଆଉ ୱେଟ୍ କମିଯାଉଛି କିଛି ଗଜା ମୁଗ ଗଜା ବୁଟ ଆଉ ପାଟି ପିତା ଲାଗୁଛି ଯାହା ଖାଇଲେ ସବୁ ବାନ୍ତି ହୋଇଯାଉଛି ମୁଣ୍ଡ ବୁଲଉଛି

କେଉଁ ଟାବ୍ଲେଟ୍